ଓଡ଼ିଆ ବେଲେ ବି ବେଲେ ଆମ ଓଡ଼ିଶାନ ରହେବାର୍ ଲୋକ୍ ବେଲେ ସାନ୍ ବେଲୁ ଏକା ମୋର୍ ଇ ଭାଷା ହେଉଛେ ଓଡ଼ିଆ ଭାଷା କିନି ସାନ୍ ବେଲେ ଏକା ଓଡ଼ିଶାର୍ ଲୋକ୍ ସବୁ ଲୋକ୍ ଓଡ଼ିଆ ନେ କଥାବାର୍ତ୍ତା ହେସୁଁ ମଗର୍ ଏବେ ଗୁଟେ ଆମେ ଓଡ଼ିଆନେ ପଢ଼୍ମୁ ବେଲେ ଆମର୍ ଲାଙ୍ଗୁଏଜ୍ ଫାର୍ଷ୍ଟ୍ ଲାଙ୍ଗୁଏଜ୍ ଏକା ଓଡ଼ିଆ ଅଛେ ଆମେ ଓଡ଼ିଶାରେ ପଢ଼ାପଢ଼ି କର୍ମୁ ବେଲେ ବେଲେ ବି ଇ'ଟା ପଢ଼ି ପାର୍ମୁ ମାତର୍ ଏବେ ଜବ୍ଫବ୍ ବେଲେ ବି ଏବେ ଯଦି ଆମେ ଓଡ଼ିଶା ଲୋକ୍ ଯଦି କେନ୍ ବାହାର୍ କେ ବେଙ୍ଗଲୋର୍ କି ହାଇଦ୍ରାବାଦ୍ କି ଯେନ୍ ଯେନ୍ ବାହାରେ ଏରିଆ ଦିଲ୍ଲୀ ମୁମ୍ୱାଇମାନ୍ଙ୍କେ ଯଦି ଯିମୁ ବେଲେ ବି ହେନେ ଓଡ଼ିଆ ତ ଇଂଗ୍ଲିଶ୍ ଇମ୍ପୋର୍ଟାଣ୍ଟ୍ ହେଇଯାଉଛେ ଇଂଗ୍ଲିଶ୍ ଗୁଟେ ଇ'ଟା ଗୁଟେ ସବୁ ଯେନ୍ କଣ୍ଟ୍ରି କେ ଯାଇପାର୍ମୁ କି ଯେନ୍କେ ଗଲେ ଗଲେ ବି ଇଂଗ୍ଲିଶ୍ ଇମ୍ପୋର୍ଟାଣ୍ଟ୍ ଇଂଗ୍ଲିଶ୍ କହିପାରୁଛ ବେଲେ ଗୁଟେ ଲୋକ୍ ଭଲ୍ ବି ବୋଲୁଛନ୍ ଓଡ଼ିଆ ଭାଷା ବେଲେ ଓଡ଼ିଶା ନେ ଓଡ଼ିଆ ଭାଷା ଖୋବ୍ କହୁଛନ୍ ଓଡ଼ିଶାନେ ଇ'ଟା ଏତେ ଇମ୍ପୋର୍ଟାଣ୍ଟ୍ ଇଂଗ୍ଲିଶ୍ ବାହାର୍ ଦେଶ୍ କେ ତୁମେ କେନ୍ କେ ଯିବ କେନ୍ କାମ୍ କରି ବିଜ୍ନେସ୍ କରି ଯାଉଛ ବେଲେ ବି ସେ ଏରିଆନେ ଇଂଗ୍ଲିଶ୍ ନେ କଥା ହେବାକେ ପଡ଼୍ବା ନି ହେଲେ ଇଂଗ୍ଲିଶ୍ ନେ କଥା ନେଇ ଓଡ଼ିଆନେ କଥା ହେଉଛ ବେଲେ ସେ ଲୋକ୍ ବୁଝି ନାଇ ପାରନ୍ରେ ଇଏ କ'ଣ କହୁଛନ୍ କି କାଁଣା ବୋଲି କରି